ଏକ ଦୁଇ ଦୁଇ ହଜାର ଚାରି ବାର ତିନି ଦୁଇ ହଜାର ପାଞ୍ଚ ଅଠର ଚାରି ଦୁଇ ହଜାର ସାତ କୋଡ଼ିଏ ପାଞ୍ଚ ଦୁଇ ହଜାର ଆଠ ଦଶ ଛଅ ଦୁଇ ହଜାର ନଅ